ମୁଇଁ ଶାର୍ଟ ପ୍ୟାଣ୍ଟ୍ ସଫା କଲେ ଇଜି ସାବୁନ୍ ସରଫ୍ଥି ସଫା କର୍ସି ଯେନ୍ଟାକି ଶାର୍ଟ ପ୍ୟାଣ୍ଟ୍ ହୋଇଥିଲା ଜଲ୍ଦି ସଫା ହେଇ ପାର୍ସି ସେଥିର୍ଲାଗି ମୁଇଁ ଇଜିରେ ସଫା କର୍ସି ଟିକେ ସଫା ହେବା ବୋଲିକରି ଆରୁ ସାବୁନ୍ରେ ବି କେତେବେଲେ ସଫା କର୍ସି ସରଫ୍ରେ ବି ସଫା କର୍ସି ପ୍ରତ୍ୟେକ ସବୁଦିନ ମୁଇଁ ମୋର ସାର୍ଟ ପ୍ୟାଣ୍ଟ୍ ସଫା କର୍ସି

ଖରାଦିନେ ମୁଇଁ ମୋର୍ କପଡ଼ାକେ ଛାଇ ଜାଗାରେ ଶୁଖାସି ଶୀତ୍ ମାସା ଟିକେ ଖରାଥି ସୁଖାସି ପାନ୍ ଯେନ୍ତା ଯହ ନଷ୍ଟ ନାଇଁ ହେବା ସେଥିଲାଗି ଆମେ ଟିକେ ପାନ୍ କମ୍ ବ୍ୟବହାର କର୍ମା କାରଣ ଯଦି ପେନ୍ ଯଦି ଆମେ ଜହା ବ୍ୟବହାର କରିଦମା ତାହେଲେ ପାନ୍ ଯଦି ନଷ୍ଟ ବେଶୀ କର୍ମା ହେଲେ ଆମର୍ ଲାଗି କ୍ଷତି ହେ ପେନ୍କେ କେନ୍ତା କରି କମ୍ ବ୍ୟବହାର୍ କର୍ମା ସେଥିର୍ଲାଗି ଆମେ ୱାଶିଂ ମେସିନ୍ର ବ୍ୟବହାର୍ କଲେ ପାଣିର ବ୍ୟବହାର୍ଟା କମ୍ ହେଇଯିବା ବର୍ଷା ଦିନେ ପାଣିକି କେନ୍ତାକିରି ବାନ୍ଧିକି ରଖ୍ମା ଗୋଟେ ଜାଗାରେ ଆଉ ପାଣିକି ଇଆଡ଼େ ସିଆଡ଼େ ନେଇଁ ଛାଣୁ ପାନ୍କେ ଯଦି ଆମେ ଖରାପ ବ୍ୟବହାର୍ କର୍ମା ବେଶୀ ସମୟ ଯଦି ଯାବତୀୟ କରି ପକାମା ବଲେ ଆମର ଲାଗି ବହୁତ ବଡ଼୍ କ୍ଷତି ଏ ଜଲ୍ ହେଉଛି ଆମର୍ ଜୀବନ୍ ପାନ୍ ଯଦି ନାଇଁ ହେବା ବଲେ ଆମେ ବଞ୍ଚିନାଇଁପାରୁ ପାନିର୍ ଲାଗିି ବୋଲିକିରି ଆସି ଯଦି ପାଏନ୍ ଯଦି ନେଇଁ ହେଲା ବଲେ ଆମେ ବଞ୍ଚିନାଇଁପାରୁ ସେଥିର୍ଲାଗି ପାନ୍କେ ଆମେ କେନ୍ତାକରି କମ୍ ବ୍ୟବହାର୍ କର୍ମା ତାହାର୍ କି କେନ୍ତାକରି ସଦୁପଯୋଗ କର୍ମା ପାନ୍ର ସେଥିର୍ଲାଗି ଆମେ ଚେଷ୍ଟା କର୍ମା